ମୁଇଁ ରେସିପିଟା ଚେଷ୍ଟା କରୁଛେଁ ଯେ ମାଛ ଯେନ୍ତାକି ମୁଇଁ କେବେ ନୁହେଁ କରେ ଯେନ୍ତା କି ଯୁଡ଼ିକି ମାଛକେ ଆନ୍ବ କାଟ୍ବ କାତି ଛଡ଼ାବ କାତି ଛଡ଼େଇ ସାରିଲାପରେ ସେଟାକେ ହଲଦିରେ ସେତେକେ ମିକ୍ସ କର୍ବ ହଲଦିରେ ମିକ୍ସ କରିସାରିଲା ପରେ ତେଲ୍ ଗରମ୍ କର୍ବ ସେଟାକେ ଛାନ୍ବ କରି ନାଇଁ ପାର୍ବାର୍ ମୁଇଁ ସେଇ ଜିନିଷ୍ଟା ମୁଇଁ ଚେଷ୍ଟା ଚେଷ୍ଟା କରୁଛେଁ ଯେ ସେ ଜିନିଷ୍ଟା ଆମେ କରି ନାଇଁପାର୍ବା ହଉ ବୋଲି ମୁଇଁ ଚାହୁଁଚେ ଯେ ସେ ଜିନିଷ୍ଟା ମୁଇଁ ନେହିଁପାରବା ଆଗ୍କେ ମୁଇଁ କର୍ବା ଲାଗି ଚେଷ୍ଟା କରୁଚେ ଯେ ସେ ଜିନିଷ୍ଟା ମୁଇଁ ନାଇଁପାରବା କେନ୍ତି କର୍ମି ସେ ଜିନିସଶ୍ଟା ନା ନାଇଁହେବାର୍ ବହୁତ୍ ଚେଷ୍ଟା କର୍ବା ଲାଗି ଚାହୁଁଛେ ଲେକିନ୍ ସେ ଜିନିଷ୍ଟା ମୁଇଁ ନାଁ କରିପାରବାର୍ ମାଛ ମାଛ ଏନ୍ ମାଛ କେ କାତି ଛଡ଼ାବ ସେଟାକେ ଧୁଇବ ମାଛ ଗୁଟେ ଏନ୍ତା ଜିନିଷ୍ଟିଏ ଯେ ସେଟା କରି ନାଇଁହେବାର୍ କି କରି ନାଇଁପାର୍ବାର୍ ମୁଇଁ ନିଜେ ତା'ର୍ କାତି ଛଡ଼ାବ ତାହାକେ ଧୁଇବ ତାହାକେ ଗରମ୍ କର୍ବ ଗରମ୍ କର୍ବ ତାହାକେ ସେଟାକେ ଫ୍ରାଏ କର୍ବ ସେତିକି ଫ୍ରାଏ କର୍ବ ଚେଷ୍ଟା ଆମେ କରୁଛେଁ ଯେ ସେଟାକେ କର୍ବାର୍ ଲାଗି